ମୁଁ ବହୁତ ଗୁଡ଼ିଏ ଗେମ୍ ବିଷୟରେ ଅବଗତ ଅଛି ଯେପରିକି ମାଇନ୍ କ୍ରାଫ୍ଟ ପ୍ୟାନ୍ ମ୍ୟାକ୍ ପ୍ୟାନ୍ ମ୍ୟାନ୍ ସୁପର ମାରିଓ ୱାଲର୍ଡ଼ କ୍ରାଫ୍ଟ ୱାଲର୍ଡ଼ କ୍ରାଫ୍ଟ ମଙ୍କ୍ ଡଙ୍କି କଙ୍ଗ୍ ତା'ପରେ ଯେପରିକି ପଙ୍ଗ୍ ଗଡ଼୍ ଅଫ ୱାର୍ ଏପରି ଅନେକ ଗେମ୍ ବିଷୟରେ ଅବଗତ ଅଛି ଆଉ ଏବଂ ଏହାଦ୍ଵାରା ମୋର ଯେତେବେଳେ ଫ୍ରି ଟାଇମ୍ରେ ଥାଏ ମୋତେ ଏହି ଗେମ୍ ଖେଳିବାକୁ ଭଲ ଲାଗେ ଏବଂ ମାଇଣ୍ଡ ଫ୍ରେସ ରୁହେ ଏପରି ଗେମ୍ ଦ୍ଵାରା ମୋ ଓ ମାନେ ମୁଡ଼୍ଟା ବି ଭଲ ଲାଗେ